ଆମ ଓଡ଼ିଶା କଳା ସଂସ୍କୃତି ସଂସ୍କୃତିରେ ତ ପରିପୂର୍ଣ୍ଣ ମାନେ ଆଗରୁ ବି କଳା ଚାଲିଛି ଏବେ ବି କଳା ଚାଲିଛି କଳା ଶିଳ୍ପ ଶିଳ୍ପ କହିଲେ ଆମର ହସ୍ତଶିଳ୍ପ କହିଲେ ଆମର ବୁବେଇ ବୁବେଇରେ ବି ବହୁତ କିଛି ଜିନିଷ ହଉଛି ଖଲିପତ୍ର ତାପରେ ବାଉଁଶ ବାଉଁଶରେ ଆମର ପାଛିଆ ଆଉ ଜାଳି ପାଛିଆ ଆଉ କୁଲା ବିଞ୍ଚଣା ଏସବୁ ତିଆରି ହଉଛି ତିଆରି ହଉଛି ମୁଢ଼ି ଭଜା ଆଉ ଆମର ଅନ୍ଧୁଲି ଖଇଁଚି ଏସବୁ ତିଆରି କରାହୁଏ ତାପରେ ଆମର ବାଉଁଶରେ ଆମର ଧୂପକାଠି ଏସବୁ ତିଆରି କରାହୁଏ ତାପରେ ଆମର ଏଇ ଯେଉଁ ଖେଜୁରୀ ପତ୍ର ଖେଜୁରୀ ପତ୍ରରେ ଆମର ଛାଞ୍ଚୁଣି ତିଆରି ହଉଛି ଆମର ନଡ଼ିଆ ସିର ଆମର ଛାଞ୍ଚୁଣି ତିଆରି ହଉଛି ଏମିତି ସବୁ କଳା ସଂସ୍କୃତି ଆମର ରହିଛି ଆଉ ଆଉ ରହିଲା ଆମର ଏଇ ଯେଉଁ ଉଲ୍ ସୂତା ଉଲ୍ରେ ଆମର ଫୁଲ୍ ଚାଙ୍ଗୁଡ଼ି ତିଆରି ଫୁଲ ଚାଙ୍ଗୁଡ଼ିରେ ହଉଛି ଆମର ଉଲ୍ରେ ଆମର ଡ୍ରେସିଂ ଟେବୁଲ୍ରେ ପକେଇବା ପାଇଁ ସଜେଇବା ପାଇଁ ଫୁଲଦାନୀ ତିଆରି ହଉଛି ଆଉ ଆମର ଘରେ ଘରେ ସବୁ ଡିଜାଇନ୍ ପାଇଁ କାନ୍ଥରେ ସବୁ ଲଗେଇବା ପାଇଁ ସବୁ ଆମର ସୁତାରେ ତିଆରି ଉଲ୍ ସୁତାରେ ତିଆରି କରାହୁଏ ସବାଇ ଘାସରେ ଯେଉଁ ପାଛିଆ ଏସବୁ ତିଆରି କରିକି ଆମର ବିକ୍ରି କରାଯାଏ ହଁ ଆମର ଏସବୁ ଆଗରୁ ସବୁ ଆମର ତିଆରି କରା ଚାଲିଛି